ଆମେ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାରେ ବିବାଦ କରେଇବା ଶିଖିଛୁ ଏଣୁ ମୁଁ ଓଡ଼ିଆ ଭାଷାରେ ବହୁତ ଆଗରେ ରହି ଅଛି ଓଡ଼ିଆ ଭାଷା ହେଉଛି ଏମିତି ଏକ ସାଂସ୍କୃତିକ ଭାଷା ମୋତେ ବହୁତ ପସନ୍ଦ ଯଦି ଆମେ ଲୋକମାନଙ୍କୁ ଇଂରାଜୀରୁ ଓଡ଼ିଆ ଭାଷାରେ ଅନୁବାଦ କରି କହୁଛେ ତେବେ ଓଡ଼ିଆ ଭାଷାଭାଷୀ ମାନେ ଭଲ ଭାବେ ବୁଝିପାରନ୍ତି